ଆମ ଦେଶ ଭାରତରେ ବହୁତୀୟ ସାଂସ୍କୃତିକ ପରମ୍ପରା ରହିଛି ଯେମିତିକି ଦୀପାବଳିରେ ପୂର୍ବ ପୁରୁଷଙ୍କୁ ପିଣ୍ଡଦାନ କରାଯାଏ ରାମ ନ ରାମନବମୀରେ ରାବଣ ପୋଡ଼ି କରାଯାଏ ଏହାର ବିଶେଷତ୍ୱ ଯେ ଅଧର୍ମ ଉପରେ ଧର୍ମର ଜୟ କାର୍ତ୍ତିକ ମାସରେ ଶ୍ରୀ ଜଗନ୍ନାଥଙ୍କର ହବିଷ କରାଯାଏ ପଞ୍ଚୁକ ପାଞ୍ଚଦିନ ଆମେ ହବିଷାର୍ନ୍ନ କରୁ ଚଉରାମୂଳେ ମୁରୁଜ ଦାନ କରୁ କିନ୍ତୁ ଅନ୍ୟ ଦେଶମାନଙ୍କରେ ଏଇ ସବୁର ପରମ୍ପରା କିଛି ନାହିଁ ଆମେ ଯେମିତି ଆମେ ନିଜ ଧର୍ମକୁ ରକ୍ଷା କରିବା ସହିତ ଅନ୍ୟ ଧର୍ମକୁ ସମ୍ମାନ କରୁ କିନ୍ତୁ ଅନ୍ୟ ଦେଶ ମାନଙ୍କରେ ଏଇ ପରମ୍ପରା ନାହିଁ ନିଜର ବାପାମାଆଙ୍କୁ ସମ୍ମାନ କରିବା ଏହିସବୁ ଆମ ଦେଶର ପରମ୍ପରା କିନ୍ତୁ ଏ ସ ଏ ସଂସ୍କୃତି ଅନ୍ୟ ଦେଶରେ ନାହିଁ